ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ କହିପାରିବି ଯେମିତି କି ଗରିବ ଲୋକମାନଙ୍କୁ ଆବାସ ଯୋଜନା ଦେଉଛନ୍ତି ଘର ମାନେ ଘର ଦେଉଛନ୍ତି ଗରିବ ଲୋକମାନଙ୍କୁ ଯାହାର ବାସ ବାସଗୃହ ନାହିଁ ତାକୁ ଘର ଦେଇକି ସହାୟତା କରୁଛନ୍ତି ଏମିତି କି ତିନି ଲକ୍ଷର ସାହାଯ୍ୟ କରୁଛନ୍ତି ଗୋଟେ ହେଉଛି ପ୍ଳିଜ ପଡ଼ିଲା ଟାଇମରେ ଗୋଟେ ହେଉଛି କାନ୍ଥ ତାପରେ ଗୋଟେ ହେଉଛି ଛାତ ଛାତ ପଡ଼ି ସାରିଲା ପରେ ଏମିତି କି ଲୋକମାନେ ସୁବିଧାରେ ରୁହନ୍ତି ବୋଲିକିରି ଆମ ପ୍ରଧାନମନ୍ତ୍ରୀ ଆମକୁ ସାହାଯ୍ୟ କରୁଛନ୍ତି